ମୁଁ ଯେଉଁ ଲାଇଟ୍ ବଲଟିକୁ କିଣିଛି ସେ ବହୁତ ଭଲ ମୋର ସମ୍ପୂର୍ଣ୍ଣ ଘରଟି କି ଆଲୋକ କରୁଛି ଏବଂ ତା ର ଦାମ ମଧ୍ୟ ବହୁତ କମ୍